ମୁଁ ଗୋଟିଏ ମାଇକ୍ରୋମାକ୍ସ ଫୋନ୍ ଆଣିଥିଲି ଚାରି ହଜାର ଟଙ୍କାରେ ସେ ଏବେ ପାଞ୍ଚ ବର୍ଷ ହେଲାଣି ମୁଁ ତାକୁ ଚଲେଇଲିଣି କିନ୍ତୁ ଗୋଟିଏ ବି ଟଙ୍କା ତାର ଦେହରେ ମୁଁ ଖର୍ଚ୍ଚ କରିନି ପୁରା କ୍ଲିଅର ସେ ଚାଲୁଛି ମୋତେ ବହୁତ ଭଲ ପଡ଼ିଲା